ହଁ ଆମର୍ ଇନ କୁକୁଡ଼ା ଫାର୍ମ୍ ଗୁଟେ ଦରକାର୍ କରୁଚେ ଦେଶୀ କୁକୁଡ଼ା ରେଟ୍ ବେଶୀ ଅଛେ ଆମର୍ ବ୍ରଏଲର୍ କୁକୁଡ଼ାର ଦାମ୍ ଟିକେ କମ୍ ଅଛେ ଆମେ ମାନେ ଆମର୍ ଇନ ଲୁକେ ବ୍ରଏଲର୍ କୁକୁଡ଼ା ଖାଏବାର୍ ଲାଗି ଭାରି ଆଗ୍ରହ ଯେ ପଏସା ଟିକେ କମ୍ ଇଟାର ରେଟ୍ ସେଥିର୍ଲାଗି ମାନେ କହୁଚନ୍ କୁକୁଡ଼ା ଫାର୍ମ୍ ଟିକେ କର ବଏଲେ କହୁଚନ୍ ଯେ କୁକୁଡ଼ା ଫାର୍ମ୍ କର୍ବାର୍ ଲାଗି ଆମର୍ନ ହେତ୍କି ଅକ୍ଷମ ପଏସା ନାଇନ ଆମେ କିଛି ସର୍କାର୍ ମଧ୍ୟମରୁ କିଛି ଯଦି ଆମେ ଟଙ୍କା ପଏସା ପାଇ ପାଇଲେ ଆମେ କୁକୁଡ଼ା ଫାର୍ମ୍ଟେ କର୍ତୁ ଆର୍ କୁକୁଡ଼ା ଫାର୍ମ୍ରେ ଆମେ ଆମର୍ ଇନ ଲୋକଙ୍କୁ ଦେଇ ପାରତୁ କମ୍ ହିସାବେ ଆମେ ଏତ୍କି ଆର୍ କାଣା କହେମା ତମ୍କୁ ଏତ୍କି କହେମି ନ